ଯେଉଁଦିନ ଯେଉଁଦିନ ଆମ ଘର ଗେଷ୍ଟ ବା କୁଣିଆ ଆସିଥାନ୍ତି ସେଦିନ ଆମେ ମାଂସ ଅଣ୍ଡା ଏଇ ଯାକ କରିଥାଉ କାହିଁକିନା ସେମାନଙ୍କୁ ଦେବା ନିମନ୍ତେ ଏବଂ ସେମାନଙ୍କୁ ବହୁତ ଦିନ ପରେ ଆସିଥାନ୍ତି ନା ସେଥିପାଇଁ ସେମାନଙ୍କୁ ଉତ୍ତମ ଖାଦ୍ୟ ଖାଇବା ନିମନ୍ତେ ନିଜର ଗୋଟେ ଇଚ୍ଛୁକ ଥାଏ ଏବଂ ସେ ଏହା ଅନେକ ପରିବାରରେ ହୋଇଥାଏ ଅନେକ ଗୃହରେ ମଧ୍ୟ ହୋଇଥାଏ ଏବଂ ଏହାଦ୍ଵାରା ଆମର ପାଟିଟା ସ୍ୱାଦ ହୋଇଥାଏ ଏବଂ ଖାଇବାର ଇଚ୍ଛା ବି ରହିଥାଏ ଏବଂ ସନ୍ତୁଳିତ ଖାଦ୍ୟ ଆମକୁ ଉତ୍ତମ ସ୍ୱାସ୍ଥ୍ୟ ଦେଇଥାଏ ଯେଥିରେ ଆମେ ସିଝା ଖାଦ୍ୟ ଖାଇଥାଉ ସେଦ୍ଵାରା ଆମର ଦେହ ସୁସ୍ଥତା ଥାଏ ଏବଂ ଅନେକ ରୋଗ ଏଯାକ ହୋଇନଥାଏ ଆମକୁ ଉତ୍ତମ ଶରୀର ସୁସ୍ଥ ଶରୀର ଗଠିବାର ସାହାଯ୍ୟ କରିଥାଏ ସନ୍ତୁଳିତ ଖାଦ୍ୟ ଦ୍ୱାରା ଆମ ଶରୀର ସୁସ୍ଥ ଏବଂ ଉତ୍ତମ ରହିଥାଏ ଏହିପରି ଆମେ ପନିପରିବାଯାକ ଖାଇଲେ ଦେହ ଏବଂ ଶରୀର ସୁସ୍ଥ ଏବଂ ସୁସ୍ଥ ରହିଥାଏ